କୀଟ କାମୁଡ଼ା ପାଇଁ ଆମ ଗାଁମାନଙ୍କରେ ବହୁତ ଲୋକପ୍ରିୟ ଘରୋଇ ଉପଚାର ରହିଛି ଯେଉଁଟାକି ଯେମିତି ଆମର ମହୁମାଛି କାଟିଦେଲେ ଆମ ଗୁଆ ଘିଅ ଲଗାଇ ଦେଲେ ସେ ବିଷଟା ବାହାରିଯାଏ ଏବଂ ମହୁମାଛି କାମୁଡ଼ାଟା ମଧ୍ୟ ଭଲ ହୋଇଯାଇଥାଏ ତା' ଶୁଣ୍ଢଟାକୁ ବାହାର କରାଯାଇଥାଏ ସେମିତି ଆଉ ଯଦି କୌଣସି ଯେମିତି କଙ୍କଡ଼ା ବିଛା ଏଭଳିଆ ଅନ୍ୟ କୌଣସି କୀଟ ଯଦି କାମୁଡ଼ିଲା ପିଆଜ ଆଉ ଭାତକୁ ଛେଚିକି ବା ବାଟିକି ତା' ଦେହରେ ଲଦି ଦେଲେ ସେଇଟା ଭଲ ହୋଇଯାଇଥାଏ ଏବଂ ଆମର ଯେମିତି ଅଛି ଲାଜକୁଳି ପତ୍ର ସେଇଟାକୁ ମଧ୍ୟ ଆମର କୀଟ କାମୁଡ଼ାରେ ବାଟିକି ଲଗାଇଦେଲେ ଭଲ ହୋଇଯାଏ ଆଉ ଆମର କେଉଁଠୁ କୀଟ ଯଦି କେଉଁଠି ଗୋଟିଏ କାମୁଡ଼ିଦେଇଛି ବିନ୍ଧୁଛି ପୋଡ଼ାହେଉଛି ସେଠି କ'ଣ କରାଯାଏ ନା ଆମର ପୋକଶୁଙ୍ଘା ପତ୍ରକୁ ଲୁଣ ସହିତ ମିଶାଇ ଚକଟିକି ସେଇଟା ଦେଲେ ସେଇଟା ଅତି ଶୀଘ୍ର ଭଲ ହୋଇଯାଏ ଗାଁରେ ବିଭିନ୍ନ ପ୍ରକାର ଘରୋଇ ଉପଚାର ରହିଛି ଏହା ପାଇଁ